ହ୍ୟାଲୋ ଭାଇ ନମସ୍ତେ ମୁଁ ଓମ୍ ପ୍ରକାଶ ସ୍ୱାଇଁ କହୁଛି ମୁଁ ସ୍ଵିଗିରୁ ଗୋଟେ ସ୍ଵିଗିରୁ ଖାଇାବା ଅର୍ଡ଼ର୍ କରିଥିଲି ବିରିୟାନୀ ଚିକେନ୍ ତରକାରୀ ଚିକେନ୍ କରି ଆଉ ଚିକେନ୍ ମସଲା ଗୋଟେ ଚିକେନ୍ ପକୋଡ଼ା ଗୋଟେ ମଟନ୍ ତରକାରୀ ମଟନ୍ ବିରିୟାନୀ ଏତିକି ସବୁ ଅର୍ଡ଼ର୍ କରିଥିଲି ଆପଣଙ୍କ ୱେବ୍ସାଇଟ୍ରେ ଅଟୋପେ ବାତିଲ୍ ହୋଇଥିବାରୁ ମୁଁ ଏବେ କୌଣସି ଖାଦ୍ୟକୁ ଅର୍ଡ଼ର କରିପାରୁନି କାରଣ କି ମୋର ବ୍ୟାଙ୍କ୍ ଖାତା ଏବେ ଜିରୋ ଅଛି ତ ମୋର କହିବାର ତାପର୍ଯ୍ୟ ଏହିକି ଯେ ଅଟୋପେ ଅଟୋପେ ବାତିଲ୍ଟା କରିଦେଲେ ଯାହାକି ମୁଁ ଆପଣଙ୍କର ଡ଼େଲିଭରି ବୟରୁୁ ଏକା ମୁଁ କ୍ୟାସ୍ ଅଫଲାଇନଟେ କ୍ୟାସ୍ ଅନ୍ ଡ଼େଲିଭରି କରିଦେବି ଆଉ ଆପଣଙ୍କର ଏଇ ବାତିଲ୍ଟାକୁ କ୍ୟାନ୍ସଲ୍ ଯଦି କରିଦେବେ ଆପଣ ଭଲ ହୋଇଥାନ୍ତା ଆଉ କେତେବେଳେ ଆପଣଙ୍କର ଏଇ ଖାଇବାଟା ମୋ ପାଖକୁ ଆସିପାରିବ ଆଉ ଟିକେ ଶୀଘ୍ର ଟିକେ ପଠେଇଦେବେ